ମଣିଷଟିଏ ବଞ୍ଚିବା ପାଇଁ ଖାଦ୍ୟ ବସ୍ତ୍ର ବାସ ଗୃହ ଏବଂ ଆଜିର ଦୁନିଆରେ ସ୍ୱାସ୍ଥ୍ୟ ଏକାନ୍ତ ଆବଶ୍ୟକ ଅଟେ ତେଣୁ ଆମ୍ଭକୁ ମୁଖ୍ୟତଃ ଖାଦ୍ୟ ବସ୍ତ୍ର ବାସଗୃହ ସହିତ ଗୋଟିଏ ମଣିଷର ସ୍ୱାସ୍ଥ୍ୟକୁ ବିଶେଷ ଭାବେ ବିଶେଷ ଭାବେ ଆଗ୍ରହ ଦେବା ପାଇଁ ପଡ଼ିବ ତେଣୁ ଆମ୍ଭେମାନେ ପ୍ରତ୍ୟେକଟି ଲୋକ କହିଥାଉଁ ସ୍ୱାସ୍ଥ୍ୟ ହିଁ ସମ୍ପଦ ସ୍ୱାସ୍ଥ୍ୟ କହିଲେ କେବଳ ଆମେ ଛୋଟରୁ ଜନ୍ମ ହୋଇକିନି ବୁଢ଼ା ହବା ଯାକେ ସ୍ୱାସ୍ଥ୍ୟ ସେଇଟା ନଥାଏ ଏକ ବିଶେଷ ଏକ ଭଲ ସ୍ୱାସ୍ଥ୍ୟ ଗଠନ କରିବା ଆମ ପ୍ରତ୍ୟେକଟି ଯୁବପିଢ଼ିମାନଙ୍କ ପାଇଁ ଗୋଟିଏ ଗୋଟିଏ ଆଦର୍ଶ ଏବଂ ଆହ୍ୱାନ ଟେଙ୍ଗୁ ଆଜିର ଦୁନିଆରେ ବିଭିନ୍ନ ପ୍ରକାର ଡେଙ୍ଗୁ ଜ୍ୱର ମ୍ୟାଲେରିଆ କାଶ ରୋଗ ଅଧିକ ମାତ୍ରାରେ ଚାଲିଲାଣି ତେଣୁ ମାନେ ଆମେ ତାକୁ କିଭଳି ମୁକାବିଲା କରିବା କିଭଳି ତାକୁ ରୋକିବା କିଭଳି ତାକୁ ଅବଲମ୍ବନ କରାଇବା ତେଣୁ ସେହିଗୁଡ଼ିକୁ ଆମେ ପଦକ୍ଷେପ ନେବା ଆମେ ସରକାରଙ୍କୁ ଚେତେଇବା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କୁ ଏହି ଡେଙ୍ଗୁର ଜ୍ୱର ମ୍ୟାଲେରିଆ ଭଳି ବିଭିନ୍ନ ଅତ୍ୟାବଶ୍ୟକ ରୋଗରୁ ଆମେ ତାଙ୍କୁ ମୁକାବିଲା କରିପାରିବା ଏବଂ ଆମେ ଦୃଢ଼ ମନବଳ ଶକ୍ତି ରଖିକିନି ଏହି ରୋଗ ଗୁଡ଼ିକୁ ଆମେ ଆମେ ରୋଗକୁ ଆମେ ରୋଗକୁ ସୂଚାର ରୂପେ କାର୍ଯ୍ୟକାରୀ କରିପାରିବା ତେଣୁ ଏହି ରୋଗ ଗୁଡ଼ିରୁ ଆମେ ବିଶେଷ ଭାବେ ଦୃଢ଼ ମନବଳ ଏବଂ ଏବଂ ଇଚ୍ଛା ଶକ୍ତି ଦ୍ୱାରା ଆମେ ରୋଗ ଗୁଡ଼ିକୁ ଦୂର କରିପାରିବା ତେଣୁ ରୋଗ ଗୁଡ଼ିକୁ ଦୂର କରିଲେ ଆମେ ଏକ ସୁସ୍ଥ ଏବଂ ସଫଳ ସମାଜ ଗଠନ କରିପାରିବା